ଆମ ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ଆମେ କାହିଁକି ଓଡ଼ିଆ ଲୋକ ସେଥିପାଇଁ ଏଥିରେ ହସ୍ତଲିପି ହେଉଛି ଓଡ଼ିଆ ଆ ଓଡ଼ିଆରେ ପାଠ ପଢ଼ୁ ଓଡ଼ିଶାବାସୀ ସେଥିପାଇଁ ଏଥିରେ ହସ୍ତଲିପି ଅନେକ ଅ ଆ ଅ ଆ ଭାବରେ ଆମେ ପଢ଼ିଥାଉ ହସ୍ତଲିପି ଆମର ଯେପରି ଇଂଲିଶର ବି ସେଠି ଏଥିର ହସ୍ତଲିପି ଅଛି ଅ ଆ ଓ ସେଥିପାଇଁ ଆମେ ଏଥିରେ ହସ୍ତଲିପି ହିସାବ ଓ ହସ୍ତଲିପି ଅନେକ ଏଥିରେ ଓଡ଼ିଆ ଭାଷାରେ ବର୍ଣ୍ଣନା କରାଯାଇଛି ଓଡ଼ିଆ ଭାଷାରେ ଆମ ଓଡ଼ିଆ ହେଉଛି ଆମର ଓଡ଼ିଶାର ଭାଷା ସେଥିରେ ଗର୍ବ ଗୌରବ ଆମେ ମାନେ ଓଡ଼ିଆ ଭାଷା ନୁ ବହୁତ ଭଲ ପାଉ ଓଡ଼ିଆ ଭାଷାର ଲିପି ବହୁତ ସହଜ ଆମେ ପଢ଼ିବାକୁ ଚାହୁଁ ସେଥିପାଇଁ କହୁଛି ଓଡ଼ିଆ ଭାଷା ଓଡ଼ିଆ ଲିପି ହସ୍ତଲିିପି ଯେପରି ବାହାରେ ବର୍ଣ୍ଣମାଳା ବର୍ଣ୍ଣବୋଧ ବର୍ଣ୍ଣମାଳା